ମୁଁ ସ୍ଵୟଂ ବେହେରା ମାଛ ମାରି ଜୀବିକା ନିର୍ବାହ କରିବା ହେଉଛି ମୋ'ର କାମ ଯେଉଁ ବର୍ଷ ଲକଡାଉନ୍ ହୋଇଥିଲା ସେ ବର୍ଷର ଅଧିକା ମାଛ ମାଇଲା ବେଳକୁ ଗୋଟିଏ ବିରାଟକାୟ ମୁଁ ମାଛ ଧରିଥିଲି ଯେଉଁ ମାଛକି ବୁଦମାଛ କହନ୍ତି ସେ ବୁଦ ମାଛିଟା ପାଖାପାଖି ବୁଦ ମାଛଟା ପାଖାପାଖି ତିରିଶି କେଜି ଖଣ୍ଡେ ଥିଲା ଯେତେବେଳେ ଗାଁକୁ ମୁଁ ଭାରି କଷ୍ଟରେ ସେ ମାଛ ଧରିକରି ଆସିଲି ଗାଁକୁ ଯେତେବେଳେ ଗାଁକୁ ମୁଁ ମାଛ ଧରି ଆସିଲି ବହୁତ ଲୋକେ ରୁଣ୍ଡ ହୋଇଗଲେ ମୋ'ର ଜୀବନରେ ମୁଁ ଏତେ ବଡ଼ ମାଛ ଦେଖିନଥିଲି କି ଆଶା କରୁନଥିଲି ମୋ' ଜାଲରେ ଏଡ଼େ ପ୍ରକାର ମାଛଟିଏ ପଡ଼ିବ ସେ ଅନୁଭବ ଭାରି ଗୋଟିଏ ଭଲ ଅନୁଭବ ଥିଲା ଭାରି ଖୁସି ଲାଗୁଥିଲା ମୋତେ